ମତେ କ୍ୟାମେରା ନେଇକରି ଫଟୋ ଉଠାଇବାକୁ ଭଲ ଲାଗୁଛି ଯାହା କାରଣରେ ବହୁତ ରକମରେ ସେ ଡିଜିଟାଲ୍ ପୋଜ୍ ଦେଉଛି କ୍ୟାମେରା କ୍ୟାମେରା ସାମ୍ନାରେ ବହୁତ ଡିଜାଇନ୍ ଡିଜାଇନ୍ ଫଟୋ କାଢ଼ୁଛି ଏବଂ ଲୋକମାନେ ବି ମୋ ପାଖରେ ଆସୁଥିଲେ କାରଣ ଭଲ ଫଟୋ ଉଠାଏ ଫଟୋଗ୍ରାଫର୍ ବହୁତ ଇଜ୍ଜତ ମିଳେ ଇଜ୍ଜତ ଥାଏ ଯିଏ ଫଟୋ ଭଲ ଭାବରେ କାଢ଼ିବ ତା ତା ପାଖରେ ଯିବ ଫଟୋ କାଢ଼ିବା ପାଇଁ ଏବଂ ଯେ ଭଲ ଫଟୋ ଉଠେଇବ ତାର ବେଶୀ ସମ୍ମାନ ଥିବ ଏବଂ ନାମ ଥିବ ସେଥିପାଇଁ ମତେ ଭଲ ଲାଗୁଛି ଫଟୋ ଉଠବା ପାଇଁ ଏବଂ ଏବେ ଡିଜିଟାଲ୍ ଯେଉଁ ଡିଜାଇନ୍ ଡିଜାଇନ୍ ବାହାରିଛି ପୋଜ୍ ସେମିତି ଏକ ମୁଁ ଉଠାଉଛି ଯେ ଯେମିତି ଛିଡ଼ାହବ ସେମିତି ଉଠାଇବି ଯେ ଯେମିତି କହିବ ସେମିତି ଉଠାଇବି ସେଥିପାଇଁ ସବୁ ଲୋକମାନେ ମତେ ଡାକୁଛି ଫଟୋଗ୍ରାଫର୍ ପାଇଁ କ୍ୟାମେରା ଧରିକିରି ଯାଉଛି ଏବଂ ଫଟୋ ମିଶା ବହୁତ ଭଲ ଭାବରେ କ୍ଲିଅର କରି ଉଠାହୁଏ ତା ସହିତ ସେ ଫ୍ରେମ୍ ଧରିକିରି ଯିବି ଫ୍ରେମ୍ ଦେଇଦେବି ଫଟୋ ଆଲବମ୍ ବନାକରି ସବୁ ସୁବିଧା କରିଦେବି